ଆଗକାଳରେ ବହୁତ ବହୁତ ଶୀତଋତୁ ବର୍ଷାଋତୁ ଗ୍ରୀଷ୍ମଋତୁ ବହୁତ ଭଲ ଭାବରେ ହଉ ହଉଥିଲା ବର୍ଷାରେ ଠିକ ଟାଇମ୍ରେ ବର୍ଷାହୁଏ ଠିକ ଟାଇମ୍ରେ ଖରା ହୁଏ ଠିକ ଟାଇମ୍ରେ ଶୀତ ହୁଏ ଆଉ ଏବେ ଆଜିକାଲି ଯୁଗରେ ଠିକ ଭାବ ଭ ବର୍ଷା ହେଲେ ଟୋ ଟୋଟାଲ ବର୍ଷାଦିନ ବର୍ଷା ଟୋଟାଲ ହଉନି ତା'ପରେ ଶୀତଦିନ ଅତ୍ୟାଧିକରୁ ଅତ୍ୟାଧିକ ଶୀତ ହେଉଛି ଛଅଟା ବାଜିଗଲେ ଘରଲୋକ ଘର ସମସ୍ତ ଲୋକ ସ୍ଵେଟର ସାଲ ମାନେ ଉଢ଼ି ବୁଲନ୍ତି ଆଉ ଶୀତ ଖରାଦିନ ଉଁ ଯେ ଖରାନିକେ ଗାର ବାଜିଗଲେ ପ୍ରଚଣ୍ଡ ଅତି ପ୍ରଚଣ୍ଡରୁ ପ୍ରଚଣ୍ଡ ଖରା ହୋଇଯାଉଥିଲା ଆଉ ଜଙ୍ଗଲମାନେ ସବୁ ନଷ୍ଟ ନଷ୍ଟ ହୋଇ ଗଲେ ବନ୍ୟଜନ୍ତୁମାନେ ବନ୍ୟଜନ୍ତୁ କେଉଁଠି ରହିବେ ଆମ ଆମ ଅଞ୍ଚଳରେ ବନ୍ୟଜନ୍ତୁମାନଙ୍କ ପାଇଁ କିଛି ସୁବିଧା ସୁଯୋଗ କିଛି ହୋଇ ପାରୁନାହାନ୍ତି